ଶୀତ ସପରେ ସମୟରେ କ'ଣ ହୁଏ ସବୁ ଗଛରେ ଫୁଲ ଆସେ ଫଳ ଆସେ ଯେଉଁ ଗଛ ଫୁଲ ପତ୍ର ନାହିଁ ସେ ଗଛ ବି ସେ ପତ୍ର ଆସେ ଶୀତ ସମୟରେ ଆଉ କ'ଣ ହୁଏ ଯେଉଁ ଗଛ ନୂଆ ନୂଆ ପତ୍ର ଲାଗେ ସେ ଗଛରେ ପୋକ ମିଶେ ଅଧିକ ଲାଗେ ଫୁଲ ପୋକ ଅଧିକା ଲାଗେ ସିନା ଦେଖ ଆମର ଯେଉଁ ପୋକ ଯୋଗୁଁ ଜାଗାରେ ଲାଗେ ସବୁ ସେ ଯୋଗୁଁ କ'ଣ ହେଉଛିକିନା ଆମର ଯେଉଁ ଫୁଲ ଲାଗିଥାଏ ଗଛକୁ ସେ ଫୁଲ ଯୋଗୁଁ ସବୁ ଖାଇଦିଏ ପତ୍ର ଯାକ ଖାଇଦିଏ ତା'ପରେ ଆମେ କ'ଣ କରୁଛୁ ତାକୁ ତାକୁ ପୋକ ହଟାଇବାକୁ ଗୋଟେ ଆମେ ଚେଷ୍ଟା କରୁଛୁ ଔଷଧ ଔଷଧ ଛିଡ଼୍ କଉଛୁ ଆମେ ଗଛମାନଙ୍କୁ ସବୁ ଆଉ କେଉଁ ଜାଗାରେ ବସିକିନି ଆମେ ଗପ ସାଙ୍ଗ ସବୁ ଗପ କରଛୁ ଆମେ ଖେଳ ପାଇଁ କିମ୍ବା ପାଇଁ ସବୁ ଗୋଟ ବିଭିନ୍ନ ଗପ କରୁଛୁ ଆମେ ସବୁ ସାଙ୍ଗମାନେ ମିଶି ସହିତ ପୋକ ଲାଗିଲେ କ'ଣ ହେଇଥାଏ ଆମର ପୋକ ଲାଗିଲେ ପତ୍ର ସବୁ ଖାଇଦିଏ ପତ୍ର ଗଛ ସେ ଅସୁନ୍ଦର ଦେଖାଯାଏ ବେଶୀ ତାର ଫଳ ମିିଶା କେବେ ହୁଏନା ହେଲେ ବିସେ ପୋକ ହେଲେ ଫଳ ହେଲେ ମିଶା ତ ଫଳ ଭିତରେ ପୋକ ପଶିଥାଏ ଫଳଟା ଖାଇ ହଉନି ଆଉ ତ ସେଇଟା ପଚିଯାଇଥାଏ ବେଶୀ ବାସ୍ନା ହୁଏ ସବୁ ଜାଗାରେ ପୋକ ଥାଏ ପୋକର ଅଣ୍ଡା ମଣ୍ଡା ସବୁ ଦିଏ ଦିଏ ଦେଇଥାଏ ସେ ଯୋଗୁଁ ଆମେ ଫଳଟାକୁ ଖାଇପାରୁନି ବେଶୀ ଅସୁବିଧା ହୋଇଥାଏ ତା ଯୋଗୁଁ ବେଶୀ ଅସୁବିଧା ହୁଏ ଆମର ସେଥିପାଇଁ ଆମେ କ'ଣ କରୁଛୁ ଗୋଟ ଜାଗାରେ ବସିକିନା ଆମେ ସାଙ୍ଗ ଡିସ୍କସ୍ କରୁଥିଲୁ ଯେ ଗଛରେ ସେ ପୋକ ଲାଗେ କ'ଣ କରିବା ହେଲେ ଆମେ ସବୁ ଆଲୋଚନା କଲୁ ଯେ ଔଷଧ ଛିଡ଼କେଇବା ବା ତାକୁ ଦେଖିବା ଚେଷ୍ଟା କରଲୁ ଯେ ଚେଷ୍ଟା କରିକି ପୋକ ନ ଲଗେ ଫଳ ମିଶାାଏ ସବୁ ସବୁ ଭାଇମାନେେ ଅଛି ଆମର ଯୋଉ ମୋ ତଳେ ଅଛି ମୋ ଏଜ୍ର ସାନ ଭାଇ ଭଉଣୀମାନେ ତାଙ୍କର ଆମେ ସେ ଟିକେ ଅସୁବିଧା ନ ହୁଏ ଯେମିତି ଖାଇପାରେ ସେ ଫଳ ଫୁଲ ତାକୁ ଟିକେ ଅସୁବିଧା ନ ହୁଏ ସେଇଟା ମୁଇଁ ଦେଖିବୁ ଏବେ ଏହି ସମୟରେ କାଜୁ ଗଛ ଆସେ କାଜୁଗଛ ହୁଏ କାଜୁ ଗଛରେ ଫଳ ଆସେ ଆମ୍ବ ଫଳ ଆସେ ବହୁ ପଇଡ଼ ଏ ପଇଡ଼ ସେ ପଇଡ଼ ସେଇ ଯୋଗୁଁ